ଆମର୍ ଗାଁରେ କିଛି ଝାମେଲା ହେଲେ କି କାଣା ହେଲେ ଅସୁବିଧା କିଛି ହେଲେ ବେଲେ ଆମେ ପୁଲିସ୍ ଥାନାକେ ଯାଏସୁ ପୁଲିସ୍ ଥାନାକେ ଯାଏସୁ ଯଦି ସେନୁ ବି କିଛି ଯେନ୍ତା ଆମର୍ ଗାଁର ଅସୁବିଧାର କିଛି ସଲ୍ଭ ନାଇଁ ହେଇ ପାର୍ଲା ସୁବିଧା ନାଇଁ ହେଇ ପାର୍ଲା ବେଲେ ଆମେ ଓକିଲ୍ ନେକେ ଯାଏସୁ ଆଉ ଓକିଲ୍ ନେକି ଓକିଲ୍କେ ଓକିଲ୍କେ ଆମର୍ ଗାଁର ସବୁ ଦୁଃଖ୍ ସୁଖ୍ କହେସୁ ଆମର୍ ଗାଁନ ଏନ୍ତା ଏନ୍ତା ପ୍ରବ୍ଲେମ୍ ହେଇଛେ ଏନ୍ତା ସେନ୍ତା ବଲି କରି ଆଉ ଓକିଲ୍ ସାଙ୍ଗେ ଆମେ କୋର୍ଟ୍କେ ଯାଏସୁ ହେଲା ଓକିଲ୍ ବି କିଛି କରି ନାଇଁ ପାର୍ଲେ ଆମେ କୋର୍ଟ୍କେ ଯାଏସୁ ଆଉ କୋର୍ଟ୍ରେ ତାହେରୁ ଆମେ କଥାବାର୍ତ୍ତା ହେସୁ ସେ କୋର୍ଟ୍ର ଜେନ୍ ଜଜ୍ ଜଜ୍ ଯେନ୍ ଥିସନ୍ ସେମାଙ୍କୁ ଆମେ ସବୁ କହେସୁ ସେ ଓକିଲ୍ ଓକିଲ୍ ଆଡୁ ଆମର୍ ଆଡ଼ୁ ଓକିଲ୍ କହେସି ଏନ୍ତା ଏନ୍ତା ଗାଁନ ତାକର୍ ଗାଁନ ଅସୁବିଧା ହେଇଛେ ତ ଆମେ ଇଁଏ ସଲ୍ଭ କେନ୍ତା କର୍ମା ବୋଲି କରି ବେଲେ ସେ କୋର୍ଟ୍କେ ଯାଇ କରି ଆମେ ତେହେରୁ ସେ ଆମର ଗାଁନ ସବୁ ଅସୁବିଧା ସେନୁ ବି କହେସୁ ଆଉ ସେ ଜଜ୍ କୋର୍ଟ୍ର ଜଜ୍ ଆମର୍ ଗାଁର ସୁବିଧା କର୍ବାର୍ ଲାଗି ଗୁଟେ ସଲ୍ଭ ଗୁଟେ କର୍ସନ୍ ତ ହେତିର୍ ଲାଗି ଆମର୍ ଲାଗି ଆଇନ୍ ସବୁ ବନିଛେ